ହଁ ମୋର ବନ୍ଧୁ ପରିବାର ମଧ୍ୟରୁ କେହି କ୍ରୀଡ଼ାରେ ପ୍ରଶିକ୍ଷଣ ନେବାକୁ ଚାହୁଁଛନ୍ତି ତା'ହେଲେ ମୁଁ କ'ଣ କରିବି ନା ଆମର ପୁରୀରେ ଯେଉଁ ଭଲ ଖେଳ ଶିକ୍ଷକ ଅଛନ୍ତି

ଯେଉଁଟା ସେଥିପାଇଁ କି ଯଦି ମୋର ମୋ ପରିବାରର କେହି ସେମିତି ଗୋଟେ ଖେଳ ଶିକ୍ଷକଙ୍କୁ ମୁଁ ପାଇଯିବି ତାଙ୍କ ପାଖରେ ମୁଁ ପିଲାଙ୍କୁ ପରିବାରର କିଏ କି ମୋ ବନ୍ଧୁ ଯିଏ ହେଲେ ତାଙ୍କ ପାଖରେ ଯାଇକିରି ଟିକେ ଶିକ୍ଷା ଗ୍ରହଣ କଲେ ସେମାନେ ମାନେ ଭଲ ଖେଳି ପାରିବେ ଆଜିକାଲି

ଆଉ ତେଣୁ ସେଇଟା ସିଏ ଭଲ ଶିକ୍ଷକ ପାଇଗଲେ ତାଙ୍କ ଠାରୁ ପଚାରି ବୁଝିକି ସୁବିଧାରେ ଲାଭ ଉଠେଇ ପାରିବି ବୋଲି ଭାବୁଛି ଆଉ